ଦିନେ ମୁଁ ଓ ମୋର ସାଙ୍ଗ ମାନେ ଦୌଡୁଥିବା ସମୟ ରେ ମୋ ସାଙ୍ଗ ମୋ' ଆଗେ ଆଗେ ଯାଉଥିଲା ଆଗେ ଆଗେ ଯିବା ସମୟରେ ତା ବୁଟର ଫିତାଟି ହୁଗୁଳା ବନ୍ଧା ହୋଇଥିବା ଯୋଗୁଁ ତାହା ଖସି ଯାଇଥିଲା ଏବଂ ମୋର ସାଙ୍ଗ ତଳେ ପଡ଼ି ଯାଇଥିଲା ତାକୁ ଦେଖି ମୁଁ ହସି ଦେଇଥିଲି କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ ତାର ଆଣ୍ଠୁ ଏବଂ ତା ମୁହଁ ଛିଣ୍ଡି ଯାଇଛି ତାକୁ ସଙ୍ଗେ ସଙ୍ଗେ ମେଡ଼ିକାଲ ନେଇଗଲି ଏବଂ ତାକୁ ସେଠାରେ ଏ ମେଡ଼ିସିନ ଏବଂ ଇଞ୍ଜେକ୍ସନ ଦେଇ ପଟି ଗୁଡ଼ାଇ ତାକୁ ସୁସ୍ଥ କରି ଘରେ ଆଣି ଛାଡ଼ିଥିଲି